ଆମ ଅଞ୍ଚଳରେ ମୁଖ୍ୟ କଳା ହେଉଛି ପାରମ୍ପାରିକ କଳା ଏହା ପାରମ୍ପାରିକ ବିଷୟରେ ଉପରେ ନେଇ ଆଧାରିତ ହୋଇଥାଏ ଏହା ପୌରାଣିକ ଏବଂ ଗ୍ରାମ ଦେବତା ଗ୍ରାମରେ ଥିବା ସମସ୍ତ ପୌରାଣିକ ଐତିହାସିକ ବିଷୟକୁ ନେଇ ଏହା ନାଟକ ଶୈଳୀ ମାଧ୍ୟମରେ ହୋଇଥାଏ ଏଣୁ ଏହାକୁ ମୁଖ୍ୟ କଳା ରୂପେ ଗ୍ରହଣ କରାଯାଇଛି